ଆମକୁ ଯୋଉ ଭାଷା ଜଣାଥିବ ସେଇ ଭାଷାରେ ଗୀତଟି ଗାଇବାକୁ ସ୍ୱରରେ ଗାଇବାକୁ ଭଲ ଲାଗେ ଆଉ କୌଶଳ ତାର ଠାଣି ସହିତ ଗୀତକୁ ପରିଚାଳନା କରିବାକୁ ଭଲ ଲାଗେ ଆଉ ଶୁଣିବାକୁ ମଧ୍ୟ ଭଲ ଲାଗେ ଆଉ ଜଣେ ଜାଣିିନଥିବା ଭାଷାରେ ତ ଆମେ କହିପାରିବାନି କି ମୋର ଭାଷା ବି ବାହାରିବ ନାହିଁ ଆଉ ଗୀତଟା ଶୁଣିବାକୁ ଟିକେ ଅଲଗା ଅଲଗା ଟାଇପ୍ର ଲାଗିବ ଅଲଗା ଭାଷାରେ ଗୀତ ଗାଇଲେ ଯେମିତି ଆମର ଜୁବିିନ୍ ନଉଟିଆଲ୍ ଯେମିତି ଆମ ଓଡ଼ିଆ ଗୀତ ଗୋଟେ ଗାଇଥିଲେ ଗୀତଟା ଶୁଣିବାକୁ କେଡ଼େ ସୁନ୍ଦର ଲାଗୁଛି ଥରେ ଥରେ ଭାଷାରେ ଟିକେ ଅଲଗା ଅଲଗା ଲାଗୁଥିଲା